ନମସ୍କାର ଦେଖୁନ୍ ଆଜ୍ଞା ଆପଣ୍ ତ ପ୍ଲମ୍ବର୍ କାମ୍ ଭଲ୍ସେ ଜାଣିଥିବେ ଯେ ଆମର୍ କାର୍ ଲୋଡ଼ିଙ୍ଗ୍ଟା ହଉଛେ ଆଜ୍ଞା ଗୁଟେ କାର୍କେ ଆମ୍କେ ଲୋଡ଼୍ କର୍ବାର୍କେ ଆମେ ମଜୁୁରୀ ତ ହିସାବେ ତ ନେଇ ଦଉଁ ଗୁଟେ କାର୍ ହିସାବ୍ରେ ଦେସୁଁ ଆମେ ଆମର୍ ଗୁଟେକେ ଯଦି ଲୋଡ଼୍ କର୍ବେ ବେଲେ ଆମେ ଶହେ ଟଙ୍ଗା ଦେମୁଁ ଆଜ୍ଞା ଗୁଟେକେ ଲୋଡ଼୍ କର୍ବାର୍ ଲାଗି ତାର୍ ପରେ ଆପଣଙ୍କର୍ ଇଚ୍ଛା ଏ ଗୁଟେ ଦିନ୍ରେ ଆପଣ୍ କେତେଟା ଲୋଡ଼୍ କରିପାର୍ବେ ବଡ଼୍ ବଡ଼୍ ଟ୍ରକ୍ମାନେ ଲାଗିଥିସି ଆମର୍ ଯେ ଆପଣକର୍ ସକ୍ଷମ୍ କେତେ ଅଛେ ଯେ ସେ ହିସାବେ ଆପଣ୍ ଲୋଡ଼୍ କର୍ବେ ଲୋଡ଼୍ କରି ସାର୍ଲା ପରେ ଆମର୍ ହିସାବ୍ କର୍ମା ଯେତ୍କି ପଏସା ହେବା ଆପଣ୍କୁ ଦିଆଯିବା ଗୁଟେ ଗୁଟେ କାର୍କେ ଆମେ ଶହେ ଟଙ୍କା ଦେମୁ ତ ଆପଣ୍ ତ ହଏ ହଏ ଆପଣ୍ ତ ପ୍ଲମ୍ବର୍ କାଣା ଜାନିଥିବେ ଆଜ୍ଞା ପହେଲା କେତେ କେତେ ଟଙ୍କାରେ କରୁଥିଲେ ଆଉ ଏବେ କେତେ ଟଙ୍କାରେ କର୍ଲେ ଆପଣ୍କେ ପୋଷାବା ସେ ହିସାବେ ଆପଣ୍ ଦେଖୁନ୍ ଆପଣକେ ଯଦି ପୋଷାବା ବେଲେ ଆପଣ୍ କରି ବି ପାରନ୍

ପୁଷାବା ଯେ ସବୁଦିନ୍ ଲୋଡିଙ୍ଗ୍ ଆମର୍ ନାଇଁ ହୁଏ ହେଲା ସବୁଦିନ୍ ନାଇଁ ହୁଏ ଦିନେ ଲୋଡ଼୍ କର୍ବ ଗୁଟେ ସପ୍ତାହରେ ଥରେ ଲୋଡ଼୍ କର୍ବ ଆରାମ୍ସେ ଘରେ ଯାଇକରି ବସ୍ବ ଗୁଟେ ଦିନ୍ କେ ତମେ ହଜାର୍ ହଜାର୍ ଟଙ୍କା କମେଇଦେବ ଗୁଟେ ସପ୍ତାହର ତ ଦିନ୍ଟେରେ ତମେ କମେଇ ଦେବ ଆର୍ କାଇଁ ଯେ ତମେ ଆଉ ଅଲ୍ଗା ଜାଗାରେ ନବେ ଟଙ୍କାରେ ଯାଇକରି ଖଟ୍ବ ବଢ଼ିଆ ପୋଷାବ ହୋ ଆମର୍ନେ ତେ କେତେ କେତେ ଲୋକ୍ମାନେ ଆସିିକରି କାମ୍ କରି ଲୋଡ଼ିଙ୍ଗ୍ କରି କରି ଯଉଛନ୍ ତମ୍କେ କାଁ ଯେ ନି ପୋଷାବା ହଁ ହଁ ଠିକ୍ ଅଛେ